ହ୍ୟାଲୋ ସାର୍ ମୁଁ ଅନଲାଇନ୍ରେ କିଛି ଅର୍ଡ଼ର କରିଥିଲି ତ ମୋ' ପେମେଣ୍ଟଟା ଅଟକିଯାଇଛି କିନ୍ତୁ ମୋର ଫୋନ୍ରେ ଶୋ କରୁଛି କି ଯେ ମୋ' ପେମେଣ୍ଟଟା କ୍ଲିୟର ହୋଇଯାଇଛି କିନ୍ତୁ ଆପଣଙ୍କ ପାଖରେ ଅଟକି ଯାଇଛି ତ ଆପଣ କିଛି ଏମିତି କରନ୍ତୁ କି ଯେ ପେମେଣ୍ଟଟା ଆପଣଙ୍କ ପାଖରେ ପହଞ୍ଚିଯାଇପାରିବ କାରଣ ମୋ' ପେମେଣ୍ଟ ତ କ୍ଲିୟର ଦେଖାଉଛି କିନ୍ତୁ ଆପଣଙ୍କ ପାଖରେ ପେମେଣ୍ଟଟା ଅଟକି ଯାଇଛି ତ ଆପଣ କିଛି କରି ପେମେଣ୍ଟଟାକୁ କ୍ଲିୟର କରିଦିଅନ୍ତୁ